ଆମ ଅଞ୍ଚଳ ହେଉଛି ଏକ ବିରାଟ ବଡ଼ ଅଞ୍ଚଳ ଏବଂ ଆମ ଅଞ୍ଚଳରେ ବହୁତ ପ୍ରକାରର ଟେଲର୍ର ଦୋକାନ ଅଛି ବହୁତ ପ୍ରକାର ସିଲାଇ ଦୋକାନ ଅଛି ଏବଂ ସେ ସିଲାଇ ଦୋକାନ ବହୁତ ଅଛି କିନ୍ତୁ ତା 'ଭିତରେ ମଧ୍ୟ ଗୋଟିଏ ସିଲାଇ ଦୋକାନ ଅଛି ଯେଉଁଟାକି ବଡ଼ ଆମ ଅଞ୍ଚଳର ବଡ଼ ସିଲାଇ ଦୋକାନ ସେ' ଟାକୁ ଆମ ଅଞ୍ଚଳର ଅଞ୍ଚଳ ଲୋକ ବାହାର ଲୋକ ମଧ୍ୟ ସିଲାଇ କରିବାକୁ ଆସନ୍ତି ଏବଂ ସେ'ଠି ସିଲାଇର ସମସ୍ତ ଜିନିଷ ସିଲାଇ ହୋଇପାରିବ ସେଥିପାଇଁ ସେ'ଠିକାର ଗାଁ ଲୋକ ଗାଁର ମହିଳା ଝିଅ ପୁଅ ସେ'ଠି ସମସ୍ତେ ଯାଆନ୍ତି ସିଲାଇ କରିବା ପାଇଁ ଏବଂ ସିଲାଇ ଯେଉଁମାନେ ସେ'ଠିକି ଯାଆନ୍ତି ମଧ୍ୟ ନିଜେ ସିଲେଇ କରିବାକୁ ଚେଷ୍ଟା କରନ୍ତି ସେ'ଠି ସିଲେଇର ମେସିନ ଅଛି ଏବଂ ସେ'ଠି ପୋଷାକ ତିଆରି କରିବା ପାଇଁ ମୁଁ ମଧ୍ୟ ଏକ ଧଡ଼ି ତିଆରି କରିବାକୁ ଯାଇଛି ଗୋଟିଏ ଚେଷ୍ଟା ମଧ୍ୟ ସେ'ଠି କରିଛି ଏବଂ ସେ'ଠି ଏତିକିର ସୁବିଧା ଅଛି ଯେ ଯେଉଁଟା ଚାହିଁବ ନିଜର ହାତରେ ମଧ୍ୟ ସେ'ଠି ସିଲାଇ କରିପାରିବ ଏବଂ ସେ'ଠି ସିଲାଇ କରିବା ଦ୍ଵାରା ହାତ ତିଆରିର ପୋଷାକ ବହୁତ ସୁନ୍ଦର ହୋଇଥାଏ ଆଉ ମଧ୍ୟ ମୁଁ ନିଜେ ଚେଷ୍ଟା କରିଛି ଅନ୍ୟମାନେ ସିଲାଇ କରିବାକୁ କଲା ଭିତରେ ମଧ୍ୟ ମୁଁ ଦେଖିଛି ସେ ସିଲାଇ ବହୁତ ମାନେ ଅତି ସୁନ୍ଦର ହୋଇଥାଏ ହାତ ସିଲେଇର ହାତ ସିଲାଇର ପୋଷାକ ଏବଂ ବହୁତ ମନୋରମ